ବିଜ୍ଞାନ ଗୁଟେ ଏପରି ଜିନିଷ୍ ଯେନ୍ଟାକି ଆଗାମୀ ଭବିଷ୍ୟତରେ ହଉ କିମ୍ବା ଇତିହାସରେ ବି ହଉ ଯେ ଆଜି ଗୋଟେ ଯେନ୍ ମହାମାରୀ ଗୋଟେ ହେଲା ଆମର୍ ଯେନେ କୋଭିଡ଼ ଯେ କୋଭିଡ଼ରେ ହଜାର ହଜାର ଲୋକ ମରିଗଲେ ଏବଂ ହଜାର ଲୋକ ବଞ୍ଚିଗଲେ ଯେ ସେନ ବିଜ୍ଞାନର ଉପଯୋଗ କରାଗଲା ଯେ କେନ ମେଡ଼ିସିନ ଦେଲେ ସେମାନେ ଭଲକି ରହବେ ସେନ ଗବେଷଣା କରାଗଲା ଗବେଷଣା କରବାର୍ ଦ୍ୱାରା ଆଜି ଭାରତବର୍ଷରେ ଯେତେ ବି ଅଛନ୍ କୋଭିଡ଼ ଟୀକା ଦିଆଗଲା ଏବଂ ତାକୁ ତା'ର ସୁବିଧା କରାଗଲା ଯେନ୍ଟାକି ଆଜି ଭାରତରେ ଯେନ୍ ପ୍ରକାରରେ ଏଥର ବାହାର ରାଜ୍ୟରେ ହଉଥିଲା ଆଜି ଭାରତର ବୈଜ୍ଞାନିକମାନେ ତା ଟେକ୍ନୋଲୋଜି ଦ୍ୱାରା କରିକିରି ତାର୍ ବିଦ୍ୟାର ପ୍ରସାର କରିକିରି ଲୋକମାନଙ୍କୁ ଅନେକ ପ୍ରକାର ସାହାଯ୍ୟ କରିକିରି ଆଜି ବର୍ତ୍ତମାନ ଭାରତ ସୁସ୍ଥରେ ଅଛେ